କୂଅରୁ ଆମେ ବାଲ୍ଟି ମାଧ୍ୟମରେ ପାଣି ବାହାର କରିପାରିବା କିନ୍ତୁ ଏହି ସବୁକୁ ଛାଡ଼ି ଆମେ ଇଲେକ୍ଟ୍ରିକ୍ ମୋଟର ବ୍ୟବହାର କରି ମଧ୍ୟ କୂଅରୁ ପାଣି ଆରାମରେ ବାହାର କରିପାରିବା ଆଉ ଇଲେକ୍ଟ୍ରିକ୍ ମୋଟର ଦ୍ୱାରା କୂଅରୁ ପାଣି ବାହାର କରିବା ପାଇଁ ଆମେ କିଛି ଏକ୍ଷ୍ଟେନ୍ସନ୍ କର୍ଡ଼ର ମଧ୍ୟ ବ୍ୟବହାର କରିପାରିବା ଯେଉଁଥିପାଇଁକି ଇଲେକ୍ଟ୍ରିକ୍ ମୋଟର କୂଅ ସାମ୍ନାରେ ଲଗାଇ ଆମକୁ କୂଅରୁ ପାଣି ବାହାର କରିବା ପାଇଁ ସାହାଯ୍ୟ ହୋଇପାରିବ